ଆମର୍ ଏରିଆର ପ୍ରସିଦ୍ଧ ଖାନା ହେଲା ଦହି ପଖାର ଯେନ୍ଟାକି ଆମର୍ ପଶ୍ଚିମ ଓଡ଼ିଶାର ସବୁ ରେଷ୍ଟୁରାଣ୍ଟ ସବୁ ହୋଟେଲ ସବୁ ଢାବାରେ ମିିଲ୍ସି ମାଛ ବେସର ସନ୍ତୁଲାନି ଖାସି ତରକାରୀ ଛେନାପୋଡ଼ ପିଠା ଫେମସ ଖା